ସାଧାରଣତଃ ଦେଖିବାକୁ ଗଲେ ଢେଙ୍କାନାଳ ଜିଲ୍ଲାରେ ଜନଜାତି ସମ୍ପ୍ରଦାୟର ଶବର ନାମକ ଏକ ଗୋଷ୍ଠୀ ଅଧିକ ମାତ୍ରାରେ ବସବାସ କରନ୍ତି ଏବଂ ସେମାନଙ୍କର କଥାବାର୍ତ୍ତା ସେମାନେ ତ ବର୍ତ୍ତମାନ ସ୍ଥିତିରେ ଆମ ଓଡ଼ିଆ ଓଡ଼ିଆ ମଧ୍ୟ ସେମାନେ କହିଲେଣି କିନ୍ତୁ ଦେଖିବାକୁ ଗଲେ ସେମାଙ୍କର ମଧ୍ୟ ଏକ ସ୍ୱତନ୍ତ୍ର ଭାଷା ଅଛି ଆଉ ସେମାନଙ୍କର ଚାଲିଚଳଣୀ ମଧ୍ୟ ଆମ ଠାରୁ ଟିକେ ଭିନ୍ନ ପ୍ରକାର ରହିଥାଏ ଏବଂ ସେମାନଙ୍କର ଘର ଆଉ ବାସ ସ୍ଥାନ କହିଲେ ଘର ଖାଇବା ଖାଇବା ଉପରେ ମଧ୍ୟ ସେମାନଙ୍କର କିଛି ସ୍ୱତ୍ୱନ୍ତ୍ରତା ରହିଛି ଏବଂ ସେମାନେ ସାଧାରଣତଃ ଜଙ୍ଗଲର ଫୁଲ ଫଳକୁ ନେଇକି ନିଜର ଖାଦ୍ୟ ରୂପରେ ଗ୍ରହଣ କରିଥାନ୍ତି ଏବଂ ତାଙ୍କର ସଂସ୍କୃତି କହିଲେ ଘୁମୁରା ନାଚ ହେଉଛି ସେମାନଙ୍କର ଏକ ମୁଖ୍ୟ ନୃତ୍ୟ ଏବଂ ସେହି ସଂସ୍କୃତିକୁ ନେଇକି ସେମାନେ ତାଙ୍କର ଜୀବନ ଯାତ୍ରା ଆରମ୍ଭ କରିଥାନ୍ତି